କରୋନା ମହାମାରୀ ସମୟରେ ବିଜ୍ଞାନ ବହୁତ ସାହାଯ୍ୟ କରିଥିଲା ପିଲାମାନେ କି ଅନ୍ୟ ଚାକିରୀଆ ଲୋକମାନେ ଅଫିସ୍କୁ ନ ଯାଇକି କି ପିଲାମାନେ ସ୍କୁଲ୍କୁ ନ ଯାଇକି ଏଇ ମୋବାଇଲ୍ କିମ୍ବା ଲାପଟପ୍ ଦ୍ୱାରା ପାଠ ପଢ଼ୁଥିଲେ କି ଅଫିସିଆଲ୍ କାମ ମୋବାଇଲ୍ ଦ୍ୱାରା ହୋଇପାରୁଥୁଲା ମୋବାଇଲ୍ ଦ୍ୱାରା ହୋଇପାରୁଥୁଲା ଆଉ କରୋନା ମହାମାରୀ ସମୟରେ ଲୋକଙ୍କ ସାଙ୍ଗରେ ମିଳାମିଶା କରିବା କି ତାଙ୍କ ପାଖରୁ ଦୂରେଇ ରହିବା ପାଇଁ ଆଦେଶ ପରାମର୍ଶ ଦେଇଥିଲେ ଦେଇଥିଲେ ମହାମାରୀ ସମୟରେ ପିଲାମାନେ ଅଲ୍ ମୋବାଇଲ୍ରେ ପାଠ ପଢ଼ୁଥୁଲେ ଅଲଲାଇନ୍ରେ କ୍ଲାସ୍ କରୁଥୁଲେ ଆଉ ଡିଜିଟାଲ୍ ବି ପଢ଼ୁଥିଲେ ଆଉ ବିଜ୍ଞାନରେ ତ ଏବେ ବହୁତ କିଛି ଉପକାର ମିଳୁଛି ଗୁଟେ ଜାଗାରେ ରହିକି ବି ଆମେ ବହୁତ କିଛି କାମ ହେଲ୍ପ ବହୁତ କିଛି କାମ କରିପାରୁଛେ ଏଇ ମୋବାଇଲ୍ ଏଇ ବିଜ୍ଞାନ ଯୁଗରେ ଏଇ ଘରେ ରହିକି ଦେଶ ବିଦେଶର ଖବର ମଧ୍ୟ ଆମେ ଜାଣିପାରୁଛେ